ମୁଁ ଯୋଉ ଫେସ୍ କ୍ରିମ୍ଟି କିଣିଛି ତା'ର ଭଲ ଗୁଣ ହେଲା ଏକ୍ରେ ତ ଲଗେଇଲେ ମୋ ମୁହଁଟା କୁ ଚିକ୍କଣ ଦେଖାଯାଇଥାଏ ତା'ସହିତ ଯୋଉ ମୁହଁର ଅଧିକାଂଶ କ୍ରିମ୍ ରେ କ'ଣ ହୁଏ ନା ଝାଳ ବାହାରେ କିନ୍ତୁ ଏହି କ୍ରିମ୍ଟି ଲଗେଇ ସାରିଲା ପରେ ମୁହଁ ରୁ ଝାଳ ବାହାରେନି ପୁରା ମୁହଁ ଟା କୁ ଶୁଖିଲା କରି ରଖେ ଆଉ ମୁହଁ ରୁ କେତେବେଳେ ଶୁଖିଲା ଦେଖେଇଲା ଭଳିଆ ଦିଏ ନି ସେଥିପାଇଁ ମୋତେ ଏହି କ୍ରିମ୍ଟି ମୋତେ ବହୁତ ଭଲ ଲାଗୁଛି